ହଁ ଭାଇ ହୋଟେଲ୍ରୁ କହୁଛ ହଁ ମୁଁ ଦାସେନ୍ଦର କହୁଛି ମୁଁ ମଟନ ବିରିୟାନୀ ଦିଟା ଅର୍ଡ଼ର୍ କରିଥିଲି ଆଉ ଏବେ ମୋର କୋଲ୍ଡ୍ରିଙ୍କସ୍ ଦରକାର ଥିଲା ଆପଣଙ୍କ ହୋଟେଲ୍ରେ କୋଲ୍ଡ୍ରିଙ୍କସ୍ କ'ଣ କ'ଣ ଅଛି ଠିକ୍ ଅଛି ଏ କ୍ଷୀର ଦୁଇଟା ପଠେଇଦେବ ଆଉ ମାଜା ଗୋଟେ ଲିଟର୍ ପଠେଇଦେବ ହଁ ଠିକ୍ ସାଢ଼େ ଘଣ୍ଟେ ନାଇଁ ତ ଦୁଇଟାରେ ପଠେଇଦବେ ଅନଲାଇନ୍ରେ କରିଦେବି ଫୋନ୍ପେରେ ତମ ଫୋନ୍ପେ ନମ୍ବର୍ରେ କରିଦେବି ହଉ ଭାଇ ଟିକେ ଠିକ୍ ଟାଇମ୍ରେ ପଠେଇଦବେ ହଉ ରହିଲି ଭାଇ ଥ୍ୟାଙ୍କ ୟୁ